କହିପାରିବି ଚାରି ହଜାର ତିନି ଶହ ସତୁରୀ ଆଠ ହଜାର ଶହେ ଅଶୀ ବାର ହଜାର ପାଞ୍ଚ ପଚାଶ ଚଉଦ ହଜାର ନଅ ଶହ କୋଡ଼ିଏ ଅଠେଇଶ ହଜାର ଛଅଶହ ଷାଠିଏ